ହଁ ମୁଁ ଦଶରୁ ଦଶ ଲକ୍ଷ ଭିତରେ ପାଞ୍ଚୋଟି ସଂଖ୍ୟା କହି ପାରିବି କୋଡ଼ିଏ ହଜାର ତିରିଶ ହଜାର ପଚାଶ ହଜାର ପନ୍ଦର ହଜାର ପାଞ୍ଚ ହଜାର